ହଁ ଆମେ ଡ୍ୟାନସ୍ ଦେଖୁ ଡ୍ୟାନସ୍ ୟୁଟ୍ୟୁବ୍ରେ ଦେଖୁ ଆଉ ଟିଭି ସୋରେ ଦେଖୁ ଡ୍ୟାନସ୍ ଓଡ଼ିଶା ଡ୍ୟାନସ୍ ୟୁଟ୍ୟୁବ୍ରେ ବିଭିନ୍ନ ପ୍ରକାର ଡ୍ୟାନସ୍ ଦେଖୁ ଡ୍ୟାନସ୍ ଓଡ଼ିଶା ଡ୍ୟାନସ୍ ପାର କିଛି ପାରମ୍ପାରିକ ଡ୍ୟାନସ୍ ଏମିତି ଆଉ ଓଡ଼ିଶୀ ନୃତ୍ୟ ସମ୍ବଲପୁରୀ ଇତ୍ୟାଦି ଆଉ ସବୁ ପ୍ରକାରର ଡ୍ୟାନସ୍ ଦେଖିଲେ ଭଲ ଲାଗେ କେବଳ ଗୋଟେ ପ୍ରକାର ଡ୍ୟାନସ୍ ଦେଖିଲେ ଆମକୁ ଭଲ ଲାଗେନି ସବୁକୁ ଦେଖିଲେ ଟିକେ ଟିକେ ଭଲ ଲାଗେ ଆଉ ଆଜିକାଲି ତ ସବୁ ଇଣ୍ଟର୍ନେଟ୍ ହେଲା ଆଉ ଯାହା ଦେଖିବେ ମୋବାଇଲ୍ରେ ଆଉ ମୋବାଇଲ୍ରେ ୟୁଟ୍ୟୁବ୍ରେ ମୋବାଇଲ୍ ୟୁଟ୍ୟୁବ୍ରେ ସବୁ ଦେଖିପାରିବେ ଆଉ ପାରମ୍ପାରିକ ନୃତ୍ୟ ୟୁଟ୍ୟୁବ୍ରେ ବହୁତ୍ ଭଲ ଆସୁଛି ବି ଓଡ଼ିଶୀ ସମ୍ବଲପୁରୀ ଇତ୍ୟାଦି ଇତ୍ୟାଦି ଆସୁଛି ବହୁତୁ ଭଲ ଡ୍ୟାନସ୍ ଆସୁଛି ସମ୍ବଲପୁର ଅଧିକ ସମ୍ବଲପୁରୀଆ ଅଧିକ ଭଲ ଡ୍ୟାନସ୍ କରନ୍ତି ଆଉ ଆମକୁ ଭଲ ଲାଗେ ଡ୍ୟାନସ୍ ପାରମ୍ପାରିକ ନୃତ୍ୟ ଦେଖିବାକୁ ବହୁତ ଭଲ ଲାଗେ